ଆମର୍ ବୌଦ୍ଧ ଜିଲ୍ଲାରେ ପ୍ରାକୃତିକ ଓ ଐତିହାସିକ ବହୁତ ଏଣ୍ଟା ସମ୍ପଦ ଅଛି ଐତିହାସିକ ସମ୍ପଦ କହିଲେ ଯେନ୍ତାକି ଆମର ପୁରୁନା ପୁରୁନା ରାଜା ଘର୍ମାନେ ଅଛେ ପୁରୁନା ମନ୍ଦିର୍ମାନେ ଅଛେ ତାହାକେ ସୁରକ୍ଷା ଦେବାର୍ ଲାଗି ଆମ ବୌଦ୍ଧ ଜିଲ୍ଲା ସରକାର ବହୁତ ଚେଷ୍ଟା କର୍ସି ଆର୍ ତାହାକେ ସୁରକ୍ଷା ବି ଦେଇଛି ପ୍ରାକୃତିକ ସମ୍ପଦ କହିଲେ ଯେନ୍ତା ଜଙ୍ଗଲ ମାନେ ଅଛେ ଜଙ୍ଗଲମାନେ ଅଛେ ଇଆଡ଼େ ଲୋକ ସଂଖ୍ୟା ଦିନେ ଦିନେ କେନ୍ତା ବଢ଼ି ଚାଲିଛେ ଜଙ୍ଗଲମାନେ କାଟି ଚାଲିଛନ୍ତି ଯେନ୍ ଧାନ କ୍ଷେତମାନେ ରୁଇକିନା ଲୁକେ ଚାଷ କରୁଥିଲେ ଧାନ କମଉ ଥିଲେଏଥନକା ସେ ଧାନସେ ଜମିରେ ସବୁ ଘର ବନାଇକି ରହିଲେନ ଆର୍ ଧାନ କମାଇ ନାଇଁ ପାର୍ବାକେ ସେଥିଲାଗି ନୂଆ ନୁଆ ବିହନମାନେ ବାହାରୁଛେ ଯେନ୍ଥିରେକି ଅଧିକା ଧାନ କମାଇ ହେଉଛେ ଆର୍ ପ୍ରାକୃତିକ ସମ୍ପଦ କହିଲେ ଯେନ୍ତା ଜଙ୍ଗଲମାନେ କାଟୁଛନ୍ ଆର୍ ସେଥିଲାଗି ଆମର୍ ଅମ୍ଳଜାନ ଗ୍ୟାସ୍ ବହୁତ କମି ଯାଉଛେ ନିଶ୍ୱାସ ପ୍ରଶ୍ୱାସ ନେବାରେ ପ୍ରୋବ୍ଲେମ ହେଉଛି ସେଥିଲାଗି ଏବେ ସରକାର ଯେତେବେଲେ ରାସ୍ତା ବନଉଛେ ସେ ରାସ୍ତା ମଝିରେ ଛୋଟ ଛୋଟ ଗଛ ଆର୍ ରାସ୍ତା ତରାମାନଙ୍କରେ ଗଛମାନେ ଲଗଉଛେ ଏସନ୍ ବୌଦ୍ଧ ଜିଲ୍ଲାର ରାସ୍ତା ଦେଖିଲେ ପୁରା ଭଲ୍ ହେଉଛେ ଇନୁ ଯେବେ ଗଲେ ସିଧା ବୌଦ୍ଧରୁ ସେ ରେଢ଼ାଖୋଲକେ ଯିବାର ଲାଗି ଗୋଟିଏ ବ୍ରିଜ ବନାଇ ଦେଇଛନ୍ ବୌଦ୍ଧ ମହାନଦୀ ବ୍ରିଜ ତା ପରେ ସେ ମହାନଦୀ ବ୍ରିଜ ସାଇଟରୁ ଗୋଟିଏ ସଟ୍କଟ୍ ଦେଇକିରି ସିଆଡ଼େ ସେ ବୁଟୁପାଲି ଆଡ଼େ ରାସ୍ତାଟେ ଲମ୍ବାଇ ଦେଇଛନ୍ ଯେନ୍ତାକି ମଝିରେ ଗଲେ ଟ୍ରାଫିକ ଆର୍ ନାହିଁ ହୁଏ ଇ ସାଇଟ ତରା ସାଇଟରୁ ବି ଯାଇକିରି ସେ ଜାଗାକେ ପହଞ୍ଚି ହେବା ସେନ୍ତି ରାସ୍ତା ବନେଇଛନ୍ ତ ବୌଦ୍ଧର ଏଚନକେ ବସ୍ଷ୍ଟାଣ୍ଡ ବି ବହୁତ ସୁନ୍ଦର ବନାଇ ଦେଇଛନ୍ ବୌଦ୍ଧର ଯେନ୍ ମହାନଦୀ ଯାଇଛେ ମହାନଦୀ ପାଖରେ ଗୋଟିଏ ପାର୍କ ବନାଇଛନ୍ ଯେନ୍ ଜାଗାରେ କି ସନ୍ଧ୍ୟା ଟାଇମରେ ଯଦି ଯିବେ ବୁଲ୍ବେ ସେନେ ବସ୍ବେ ବୋଇଲେ ଆପଣଙ୍କୁ ବହୁତ ଭଲ୍ ଲାଗ୍ବା ତ ଆମର ବୌଦ୍ଧ ଜିଲ୍ଲାଟା ଏଛାନକେ ବହୁତ ଉନ୍ନତ ହୋଇ ଗଲାନ ବୌଦ୍ଧରେ ମିୟୁଜିୟମ ଗୋଟିଏ ବି ଅଛେ ଯେନ୍କେକି ଯେନ୍କେ ଆମର ପୁରୁନା ପୁରୁନା ଜିନିଷ୍ମାନେ ସବୁ ଠିକ୍ରେ ଅଛେ